ମଣିଷ ସବୁବେଳେ ସେମାନଙ୍କର ମୂଳ ସହିତ ସଂଯୋଗ କରିବାକୁ ଚାହେଁ ଯେମିତିକି ମୁଁ ପ୍ରଥମେ ୱାସିଡିଆଇରେ କାମ କରୁଥିଲି ପିଅର୍ସ ଭାବରେ ତ ପ୍ର ଏଇଟା କଣ ନା ଗୋଟିଏ ପଞ୍ଚାୟତରେ ଗୋଟିଏ ଗୋଟିଏ ପିଅର୍ସ ରଖାଯାଇଥାଏ ଯେମିତି ଗୋଟିଏ ଗାଁକୁସିଏ ସମ୍ଭାଳିବ ସମସ୍ତ କୈଶୋର କିଶୋରୀମାନଙ୍କ ପ୍ରବ୍ଲେମକୁ ସେ ସଲ୍ଭ କରିବ ତ ତାଙ୍କର ଯେଉଁ ବି ପ୍ରବ୍ଲେମ ଅଛି ତାହେଲେ ସେଇଟା ସମସ୍ତଙ୍କୁ କହିକି ସେ ପ୍ରବ୍ଲେମ ପ୍ରବ୍ଲେମଟାକୁ କେମିତି ସଲ୍ଭ କରାଯିବ ସେଇ ବିଷୟରେ ସମସ୍ତଙ୍କ ସହିତ ଆଲୋଚନା କରିକି ସମସ୍ତେ ମିଶିକି ତାର ସଲ୍ଭ କରିବା ପରେ ସମାଧାନଟେ ବାହାର କରିବି ତ ଠିକ୍ ସେମିତି ଆମେ ପିଅର୍ସ ଥିଲୁ ପ୍ରତି ଗାଁରେ ଚାରିଟା ଲେଖେନ ପିଅର୍ସ ରହିବା ଆବଶ୍ୟକ ଆମେ ସମସ୍ତେ ବହୁତ ମସ୍ତି ବି ମଧ୍ୟ କରୁଥିଲୁ ସମସ୍ତଙ୍କର ସାହାଯ୍ୟ କରୁଥିଲୁ ଆଉ ଯେମିତିକି ଝିଅମାନଙ୍କୁ ସାହାଯ୍ୟ କରିବା ପାଇଁ ଶ୍ରଦ୍ଧା କ୍ଲିନିକ୍ ଥିଲା ତ ଆମେ ପ୍ରତ୍ୟେକ ଶନିବାର ଦିନ ଯାହାର ସବୁ ପ୍ରବ୍ଲେମ ହୋଇଥିବ ସବୁ ଝିଅଙ୍କର ଫିଜିକାଲି ଯେଉଁ ବି ପ୍ରବ୍ଲେମ ହୁଏ ତ ଆମେ ତାକୁ ନେଇକି ଶ୍ରଦ୍ଧା କ୍ଲିନିକ୍ ଯାଉଥିଲୁ ଆଉ ଆମର ଡେଲି ଲାଇଫ ଆମେ କେମିତି ପ୍ରତ୍ୟେକ ଦିନ ଆମେ ଯେଉଁ ତ ଆମେ ଗୋଟିଏ ନା ଗୋଟିଏ ସସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ତ ସେ ସମସ୍ୟାକୁ ଆମେ କିପରି ଭାବରେ ସମ୍ମୁଖୀନ ହୋଇକି ଆମେ ତାର କିପରି ଭାବେ ପ୍ରବ୍ଲେମର ସଲ୍ଭ କରିବା ତ ଆମେ ତାକୁ ସମସ୍ତଙ୍କୁ ଶିଖାଇ ଥାଉ ତାପରେ ଆମେ ସମସ୍ତେ ଏକାଠି ହୋଇକି କିଛି ଗୋଟିଏ ପ୍ରୋଗ୍ରାମ ହେଲା ତ ସମସ୍ତଙ୍କୁ ହେଲ୍ଥ ଉପରେ ଆମେ ତାଙ୍କୁ ବୁଝାଇଥାଉ ଯେମିତିକି ବାଲ୍ୟ ବିବାହ ଉପରେ ତ ଏ ସମସ୍ତ ବିଷୟରେ ଆମେ ତାଙ୍କୁ କହିଥାଉ ଆଉ କେଉଁଠି ପ୍ରୋଗ୍ରାମ ହେଲେ ତ ଆମ ପିଅର୍ସ କନ୍ଭେକ୍ସନ୍ ବି ହୋଇଥାଏ ତ ସେ ପ୍ରୋଗ୍ରାମରେ ଆମ ଆମେ ବହୁତ ମସ୍ତି ମଜା କରିଥାଉ ତ ସେଇ ସବୁ ସ୍ମୃତିକୁ ମୁଁ ବହୁତ ମନେ ପକାଏ ଏବଂ ଆଜି ମଧ୍ୟ ସେ ସ୍ମୃତିକୁ ମୁଁ ବହୁତ ଭଲ ପାଏ